ଉଣେଇଶ ଶହ ଅନେଶ୍ୱତ ମସିହାରୁ ବାତ୍ୟା ମେଘ ପବନ ହେଲା ସେଥିରେ ଯେଉଁ ପ୍ରକାରର ଅସୁବିଧା ର ଆମେ ସମ୍ମୁଖୀନ ହୋଇଛୁ ମାନେ ଘରେ ଜାଳ ନାହିଁ କି କାଠ ନାହିଁ କି ତିନି ଚାରି ଦିନ ଲଗାତାର ଯେଉଁ ବର୍ଷା ହେଲା ତିନି ଚାରି ଦିନ ପାଇଁ ଘରେ ଖାଇବାକୁ ବି ଆହାର ନାହିଁ ଯେଉଁ ପ୍ରକାର ଅସୁବିଧା ଗୋରୁ ଗାଈକୁ ବି ଅସୁବିଧା ଆଉ କହିଲେ ନ ସରେ ଯିବା ଆସିବା ପାଇଁ କୌଣସି ରାସ୍ତାର ସୁବିଧା ନାହିଁ ନଈ ନାଳ ପୋଖରୀ ସବୁ ପୁରା ପାଣି ରେ ଭରପୁର ଯେଉଁ ଅସୁବିଧା ସେଟା ଜୀବନରେ କେବେ ଭୁଲି ହେବନାହିଁ ଆଉ ସରକାରଙ୍କ ତରଫରୁ କିଛି ରିଲିଫ ଯେଉଁ ଆସିଲା ସେ ଦିନେ ଦି ଦିନ ପରେ ସେ ଚୁଡ଼ା ଚାଉଳ କଣ କିଛି ମିଳିଲା ଯା ହେଉ ଟିକେ ରକ୍ଷା ହୋଇଗଲା